ମୁଁ ସାଧାରଣତଃ ମଧ୍ୟାହ୍ନ ଭୋଜନରେ ଭାତ ଏବଂ ଡାଲି ଭଜା ବିଭିନ୍ନ ପ୍ରକାର ତରକାରୀର ତରକାରୀ ରୁଷେଇ କରେ ଏବଂ ରାତିରେ ଯେହେତୁ ମୁଁ କମ ଖାଇବାକୁ ଭଲ ପାଏ ସେଥିପାଇଁ ମୁଁ ରାତିରେ ରୁଟି ଭଜା ଏବଂ କୌଣସି କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଖାଦ୍ୟ ଖାଇବାକୁ ଭଲ ପାଏ ଯେହେତୁ ମୁଁ କ୍ଷୀର ଜାତୀୟ ଖାଦ୍ୟ ଏବଂ ରୁଟି ରୁଷେଇ କରେ